ଭାରତରେ ସମସ୍ତେ ଚାହା ଭଲ ପାଆନ୍ତି ଆମ ଘରେ ଆମେ ପାଣି କ୍ଷୀର ଅମୁଲ ଏସବୁ ଚିନି ଆଦି ମିଶେଇ ଆମେ ଚାହା ପ୍ରସ୍ତୁତ କରିଥାଉ ଏବଂ ସେ ସବୁକୁ ଗ୍ୟାସରେ ବସେଇ ସେସବୁ ଆମେ ସବୁତକ ଗରମ କରିକି ସେଥିରେ ଚାହା ପତି ପକେଇ ସେଥିରେ ଆମେ ଚାହା ବହୁତ ଭାବରେ ତିଆରି କରିଥାଉ